ଏବେ ଓଡ଼ିଆ ସରକାର ହକିକୁ ପ୍ରୋତ୍ସାହନ ଦେଉଛନ୍ତି ହକିର ପାଇଁ ପଇସା ଖର୍ଚ୍ଚ କରୁଛନ୍ତି କଳିଙ୍ଗ ଷ୍ଟାଡ଼ିୟମ୍ କରିଛନ୍ତି ଓ ରାଉଲକେଲାରେ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ କରିଛନ୍ତି ହକିକୁ କେମିତି ପ୍ରୋତ୍ସାହନ ଦେବାପାଇଁ ହକିକୁ ଲୋକପ୍ରିୟ କରିବାପାଇଁ ହକିର ବିଶ୍ୱକପ ଓଡ଼ିଆ ଆୟୋଜନ କରାଯାଉଛି ହକିର ଉଁ ଲୋକମାନଙ୍କ ଚାହିଦା ବଢ଼ୁଛି ହକି ପାଇଁ ବହୁତ କିଛି ଚାଲିଛି ଏବେ କାର୍ଯ୍ୟ ଏହାକୁ ନେଇ ହକି ବହୁତ କିଛି ଇଏ କରିଛି ଆମେ ସିନା ଆମ ଭାରତ ହକି ୱାର୍ଲଡ଼କପ୍ ସଙ୍ଗେ ହାରିଯାଉଛି ହେଲେ ଅନ୍ୟ ଦେଶମାନେ ଏହାକୁ ଭଲ ସେ ଉପଭୋଗ କରୁଛନ୍ତି କେବଳ ହକି ନୁହେଁ କ୍ରିକେଟ୍ ଫୁଟବଲକୁ ମଧ୍ୟ ସରକାର ବହୁତ ପ୍ରୋତ୍ସାହନ ଦେଉଛନ୍ତି ଏହା ଦ୍ୱାରା ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ବହୁତ ଉନ୍ନତି କରୁଛି କ୍ରୀଡ଼ାର ଉନ୍ନତି ହେଲେ ଆମ ଆମର ଯୁବପିଢ଼ିମାନଙ୍କର ଉନ୍ନତି ହେବ ଯୁବପିଢ଼ିମାନେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଯୋଗୁଁ ଯୁବପିଢ଼ିମାନେ କ୍ରୀଡ଼ା କ୍ଷେତ୍ରରେ ସ୍ୱାବଲମ୍ବୀ ହେବେ ଯୁବପିଢ଼ିମାନେ ଏହାକୁ ଉପଭୋଗ କରିବେ ଯୁବପିଢ଼ି ଖାଲି ନୁହଁ ଖାଲି ଖାଲି ନୁହଁ ବଳଭଦ୍ର ଷ୍ଟାଡ଼ିୟମ୍ କରାଯାଉଛି ଦେଶ ବିଦେଶରେ ଆମ ବିଦେଶ ଘେରି ବିଦେଶ ମାନଙ୍କରେ ଯେଉଁ ଯେଉଁପ୍ରକାର ଷ୍ଟାଡ଼ିୟମ୍ ଅଛି ଆମ ଦେଶରେ ମାନେ ସେପ୍ରକାର ଷ୍ଟାଡ଼ିୟମ୍ ଗଠନ କରାଗଲାଣି ବିଦେଶୀମାନଙ୍କ ସହ ଆମେ ମଧ୍ୟ କାନ୍ଧରେ କାନ୍ଧ ମିଳେଇ ଚାଲିବା ସହଜ ହେଲାଣି ବିଦେଶମାନଙ୍କରେ ଯେଉଁପ୍ରକାର ସୁବିଧା ଉପଲବ୍ଧ ଥିଲା ସେଇଟା ଆ ଆମ ଦେଶ ଭାରତରେ ମଧ୍ୟ ଉପଲବ୍ଧ ହେଲାଣି ଆମେ କାହାଠୁ କମ୍ ନୁହଁ କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କ ଏଇ କ୍ରୀଡ଼ା କ୍ଷେତ୍ରକୁ ମୁଁ ବହୁତ ପ୍ରଶଂସା କରୁଛି ଓ ଯୁବପିଢ଼ିମାନଙ୍କୁ କହୁଛି କି ଯୁବପିଢ଼ିମାନେ ଏହାକୁ ଫାଇଦା ଉଠେଇବା ସହ କ୍ରୀଡ଼ା କ୍ଷେତ୍ରରେ ବହୁତ ସ୍ୱାବଲମ୍ବୀ ହୁଅନ୍ତୁ ବୋଲି ମୋର ଆଶାବିଶ୍ୱାସ ରହିଛି କ୍ରୀଡ଼ା ଏକ ଏମିତି ଜିନିଷ ଯାହା ଆମକୁ ସୁସ୍ଥ ରଖେ ତ ସରକାର ଏପରି ପଦକ୍ଷେପ ନେଇଛନ୍ତି ଠପର ଏ ସରକାର ଏପରି ପ୍ରଶାସନିକ ପଦକ୍ଷେପ ଦ୍ୱାରା ବାଃ ବାଃ ପାଉଛନ୍ତି ଦେଶ ବିଦେଶରେ ସରକାରଙ୍କ ଦ୍ୱାରା ବହୁତ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ଏହାକୁ ଆମେ ଫାଇଦା ଉଠେଇବା ସହ ଆଗକୁ ବଢ଼ିବାର ଅଛି ଏହା ହେଉଛି କ୍ରୀଡ଼ା କ୍ଷେତ୍ରର ଏକ ସୁବର୍ଣ୍ଣ ସୁଯୋଗ କ୍ରୀଡ଼ା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ